ଛାତ ଉପରେ ଫୁଲ ଗଛ ବଗିଚା କରିବା ପାଇଁ ବହୁତ ଭଲ ଲାଗିଥାଏ ଆଉ ଛାତର ଦାଢ଼ ସାଇଡ଼୍ରେ ଫୁଲ ଗଛ ଲଗାଇଲେ ବହୁତ ସୁନ୍ଦର ଲାଗିଥାଏ ଦୂର ପର୍ଯ୍ୟନ୍ତ ବି ଦେଖାଯାଇଥାଏ ବହୁତ ଆଟ୍ରାକ୍ଟିଭ୍ ଲାଗିଥାଏ ସେଥିପାଇଁ ଛାତ ଉପରେ ଫୁଲ ଗଛଟା ଲଗାଇବାକୁ ବହୁତ ଭଲ ଲାଗିଥାଏ ଖୁସି ଲାଗିଥାଏ ଛାତରେ ଫୁଲ ଆଗରେ ବହୁତ ସୁନ୍ଦର ଦେଖାଯାଏ